ବର୍ଷ ବର୍ଷ ଧରି ଓଡ଼ିଆ ସିନେମା ଆମକୁ ଦେଶରେ ମନୋରଞ୍ଜନ ଯୋଗାଇଦେଉଛି ଦେଶରେ ଲୋକପ୍ରିୟ ମନୋରଞ୍ଜନଗୁଡ଼ିକ ହେଲା ସୀତା ବିବାହ ଭାଇ ମୋର ଜଗତଜିତା ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଏମିତିକି ଅନେକ ଚଳଚ୍ଚିତ୍ର ଅଛି ଲୋକମାନେ ଲୋକପ୍ରିୟ ହୋଇ ଦେଶରେ ଏବଂ ଦେଶ ବାହାରେ ତାହାର ନାମ ବଢ଼ାଉଛନ୍ତି ଏବଂ ପାରିବାରିକ କିପରି ସୁଦୁଢ଼ ହେବ ଚଳଚ୍ଚିତ୍ରରୁ ତାହା ଶିକ୍ଷା ଲାଭ କରିଥାନ୍ତି ଏବଂ ଲୋକଙ୍କୁ ସଚେତନ କରିଥାନ୍ତି ଲୋକଙ୍କ ଭିତରେ ଅନେକ ମତାନ୍ତର ଦେଖିବାକୁ ମିଳୁଛି କିନ୍ତୁ ଚଳଚ୍ଚିତ୍ର ମାଧ୍ୟମରେ ତାହା ସଠିକ୍ ହୋଇପାରୁଛି ଏମିତିକି ବିଭିନ୍ନ ପ୍ରକାର କୁବ୍ୟବହାରକୁ ମଧ୍ୟ ଦୂରେଇ ଦିଆଯାଇପାରୁଛି